ଯେଉଁ ଆମ ଛକରେ ଯେଉଁ ଦୋକାନଟା କ'ଣ ବେପାର ହେଉଛି କ'ଣ ବେପାର ହେଉଛି କ'ଣ ତା'ର ତିରିଶିଟା ଚାଳିଶି ଆଜିକାଲି ଆମେ ତ ଯେତେବେଳେ ଗଲା ବେଳକୁ ଲୋକ ଧାଡ଼ି ଲାଗିଛନ୍ତି କଟକ ପାରାଦ୍ଵୀପ ଏରସମା ଶାରଳା ରୋଡ଼୍ ପାଖୁରୁ ଆରମ୍ଭ କରିକି ସବୁଠି ଲୋକ ଖାଲି ଭିଡ଼ ହୋଇକି ଜମିକି ରହିଛି ଓହୋ ଆରେ ସିଏ କଲା ଭଳିଆ କରୁଛି

ବେପାର ତା'ର ମିନିମମ୍ ବୁକିଙ୍ଗ୍ କିଛି ହୋଇନି ହଁ ମୋର ମିନିମମ୍ ପାଞ୍ଚ ଛଅ କୋଟି ରୋଜଗାର ଲୋକ ତା ପାଖରେ ସବୁବେଳେ ଭିଡ଼ ଓହୋ ସେ ତାରାପୁରୁ ଛକରେ ତ ଦୋକାନରେ ପାଞ୍ଚ ଛଅଟା ପିଲା ରଖିକି କାମ କରୁଛି ଆଉ ଲୋକଙ୍କୁ ଦେଇ ଲୋକଙ୍କୁ ଦେଇ ଲୋକଙ୍କୁ ଦେଇ ନେଇ ପାରୁନି ତାଙ୍କ ବାପାଙ୍କ ସାଙ୍ଗରେ ମିଶିଥିଲ ଓହୋ ହୋ ହଁ ହଁ ହଁ ସେଇ ସେଇ ସେଇ ଦୋକାନ ବେପାର ତ କରୁଛନ୍ତି ବାପ ପୁଅ ଆଉ ଆଉ କ'ଣ ସଂସାରରେ କିଏ ବେପାର କରୁଛନ୍ତି କୋଟିପତି ହେଲେଣି ସିଏ ହଁ ହଁ ବର୍ଷକୁ ତା'ର ନିହାତି ଚାଳିଶି ପଚାଶ କୋଟି ଟଙ୍କା ରୋଜଗାର ଆଉ ଲୋକ ଲୋକ ପୋକ ଭଳିଆ ତା ପାଖରେ ହଉ ହଉ ରଖୁଚି ହଁ ହଁ ରଖୁଛି ରଖୁଛି